ମୋତେ ଯଦି କୌଣସି ଦେଶକୁ ଭ୍ରମଣ କରିବାକୁ ସୁଯୋଗ ମିଳେ ତେବେ ମୁଁ ଚୀନକୁ ପସନ୍ଦ କରିବି କାରଣ ଚୀନର ଲୋକମାନେ ବହୁତ ଜ୍ଞାନୀ ସେ ଯେଉଁ ଜିନିଷ ଆବିଷ୍କାର କରିଥାଆନ୍ତି ସେ ଜିନିଷ ଗୁଡ଼ିକ ବହୁତ ମନୋରମଣୀୟ ହେଇଥାଏ ତ ସେଗୁଡ଼ିକ ଲୋକଙ୍କ ପସନ୍ଦ ଏତେ ହେଇଥାଏ ଯେ ମାନେ କୌଣସି ଦେଶର ଜିନିଷ ତାଙ୍କ ସହିତ ତୁଳନା କରି ହେବନାହିଁ ତେଣୁ ତାଙ୍କର ଯେପରି କି ଲ୍ୟାପଟପ୍ ମୋବାଇଲ ଯେକୌଣସି ଛୋଟ ଟର୍ଚ୍ଚ ମଧ୍ୟ କି ଯେକୌଣସି ମେଡ଼୍ ଇନ୍ ଚାଇନାର ଜିନିଷ ଆମ ଦେଶରେ ମିଳେ ମାନେ ଲୋକମାନଙ୍କର ପସନ୍ଦ ହୁଏ ମୋର ବି ମଧ୍ୟ ପସନ୍ଦ ହୁଏ ତେଣୁ ମେଡ଼୍ ଇନ୍ ଚାଇନାକୁ ବୁଲିବାକୁ ଯିବାକୁ ମୋର ବହୁତ ଇଚ୍ଛା ଅଛି